ବଗିଚା କାମକୁ ଏକ ସଉକ ଭାବରେ ମୁଁ ଗ୍ରହଣ କଲି କାରଣ ବଗିଚା ଆମ ଦ୍ୱାରା ଶାରୀରିକ ବ୍ୟାୟାମ ହୋଇଥାଏ ବଗିଚା ଆମ ଦ୍ୱାରା ଆମେ ପ୍ରକୃତିର ସୁନ୍ଦରତା ଆମେ ଜାଣିଥିବା ବଗିଚା ବିଭିନ୍ନ ଫୁଲ ଗଛ ଫଳ ଗଛ ଅଧିକ ଅମ୍ଳଜାନ ଦେଇଥିବା ଗଛ ମଧ୍ୟରେ ଆମେ ଜାଣିପାରୁ ବଗିଚା ଆମ ଦ୍ୱାରା ପ୍ରାକୃତିକର ସେବା ମଧ୍ୟ କରିପାରୁ